ନିଜ ବଗିଚାକୁ ରକ୍ଷଣାଖ ନ କଲେ ମୁଁ ଅସୁବିଧା ଭୋଗେ ସେଥିପାଇଁ ମୁଁ ବାଡ଼ ବନ୍ଦୀ କରେ ଚାରିକଡ ବଗିଚା ଚାରି ପଟ ଯାକ ପରିଷ୍କାର ରଖେ ତାର ପୋକ ଏମାନଙ୍କ ପାଇଁ ଗଛ କୁ ଖାଇଯିବେ ସେଥିପାଇଁ ମୁଁ ଔଷଧ ବ୍ୟବହାର କରେ ଆଉ ଚାରିକର ଯାକ ମଶା ଦାଉରୁ ରକ୍ଷା କରିବା ପାଇଁ ପଡ଼ିଥିବା ଅଳିଆ ପତ୍ର ଏଗୁରା ସବୁ ପରିଷ୍କାର କରି ସେ ତାକୁ ପୋଡ଼ି ଦିଏ ଏବଂ ତାକୁ ସେଥିପାଇଁ ଧୂଆଁରୁ ମଶା ବି କମିଯାଆନ୍ତି ଆଉ ଔଷଧ ବ୍ୟବହାର କରିବା ଦ୍ୱାରା ପୋକ ଏସବୁ ବି ଗଛ ଧିଅରୁ ଚାଲିଯାଆନ୍ତି ଆଉ ସେଥିପାଇଁ ଫସଲ ପାଇଁ ବହୁତ ଉପକାର ହୁଏ ଆଉ ସେଥିପାଇଁ ମୁଁ ବିଭିନ୍ନ ପ୍ରକାର ଗଛ ଯେଉଁ ଗଛ ପାଇଁ ମୁଁ ପୋକଜୋକ ହବା ପାଇଁ ଯୋଉ ଗଛ ସବୁ ଲାଗିଛି ସେଥିପାଇଁ ସେ ଅଳିଆ ଅବର୍ଜନା ସବୁ ଗଛ ସବୁ ଥାଏ ବଣୁଆ ଗଛ ତାକୁ ସବୁ ଉପାରି ବାହାର କରିଦିଏ ଆଉ ଏହାଦ୍ୱାରା

ମାଟିରେ କୁ ଭଲ କିରି ହଳ ବୁଲେଇ ଏବଂ ଖରା ଖୁଆଇକି ରଖେ ନହେଲେ ସେଥିରୁ ବହୁତ ପୋକ ସୃଷ୍ଟି ହେବେ ଏ ପୋକ ହେବା ଦ୍ୱାରା ଗଛ ନାଗିଆ ପୂର୍ବରୁ ଗଛ ବି କାଟିଦେବେ ଗଛ ବି ବହୁତ ନଷ୍ଟ କରିଦେବେ ସେଥିପାଇଁ ମାଟିକୁ ବହୁତ ଆମେ ଯତ୍ନର ସହକାର ମାଟିକି ରଖୁ ଆଉ ମାଟିରେ ଥିବା ସବୁ ପୋକଜୋକ ତାକୁ ଆଗ ଆାମେ ଆମେ ତାକୁ ଔଷଧ ଦେଇକିରି ସେ ମରାଯାଏ ଆଉ ବଗିଚାକୁ ଯିବା ପାଇଁ ଆମେ ରାସ୍ତାଘାଟ ଏଗୁରା ସବୁ ଚାରିକର ସବୁ ସଫା ରଖୁ ଏ ଯିବା ଆସିବା କରିବା ପାଇଁ ଏତଦ୍ୱାରା ବଗିଚାରେ ଲୋକ ପରିବେଶ ସୁନ୍ଦର କେମିତି ଦେଖାଯିବ ସେଥିପାଇଁ ବହୁତ ପ୍ରକାର ସମସ୍ୟାାରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର ରୋଗ ଉପଯୁକ୍ତ ଜିନିଷ କରୁ